ସରକାର ଲୋକମାନଙ୍କର ସୁବିଧା ପାଇଁ ଅନେକ ସୁବିଧା କରିଛଁନ୍ ଯେନ୍ଥିରେକି ବିଜୁ ଯୁବ ସଶକ୍ତିକରଣ ଯୋଜନା କୃଷି ଯୋଜନା ବିଏସୱାଇ ଯୋଜନା ପିଏମଜିଏସୱାଇ ଯୋଜନା ଏହି ଯୋଜନା ଗୁଡ଼ିକ ମଧ୍ୟରେ ସରକାର ଲୋକମାନଙ୍କୁ ବହୁତ ମୌଳିକ ଆବଶ୍ୟକତା ପୂରଣ କର୍ବାର୍ ଲାଗି ସୁବିଧା ଦଉଛନ୍ ଯାହାଫଳରେ ଲୋକମାନେ ଏହାର୍ ଫାଇଦା ଉଠେଇକିରି ସେଥିରୁ ଉପକୃତ ହେଉଛନ୍ ଏବଂ ବହୁତ ଉତ୍ପାଦନମୂଳକ କାର୍ଯ୍ୟ କର୍ବାର୍ ଲାଗି ସହାୟକ ହେଇପାରୁଛନ୍